ମୁଇଁ ସ୍କୁଲ୍ କଲେଜ୍ରେ ବହୁତ୍ଟେ ଚିତ୍ର କରିଚେଁ ଆଉ ଚିତ୍ର କର୍ବାର୍ ଲାଗି ମତେ ବହୁତ୍ ଭଲ୍ ଲାଗ୍ସି ମୁଇଁ ଭାବୁଚେଁ ଆଗ୍କେ ଗୁଟେ ଚିତ୍ରକର୍ଟେ ହେମି ଆଉ ମୁଇଁ ରାମଚନ୍ଦ୍ର ରାମଚନ୍ଦ୍ର ସ୍କୁଲ୍ ବଲି ଗୁଟେ ଅଛେ ସେନେ ଖାଲି ଚିତ୍ର ଛୁଆମାନ୍କୁ ଶିଖାଯାଏସି ସେଟା ମୁଇଁ ଶିଖାସିଁ ବି ଆଉ ମତେ ଚିତ୍ର କର୍ବାର୍ ଲାଗି ଭଲ୍ ଲାଗ୍ସି ତ ମୁଇଁ ଭାବିଚେଁ ଆଗ୍କେ ଗୁଟେ ଚିତ୍ରକର୍ଟେ ହେବାର୍ ଲାଗି